ମୁଁ ମୋ ବାପା ଏବଂ ଜେଜେବାପାଙ୍କଠୁ ଜଣଙ୍କ ବିଷୟରେ ଜାଣିଛି ସେ ହଉଛନ୍ତି ପଣ୍ଡିତ ଗୋପବନ୍ଧୁ ଦାସ ସିଏ ଦୁଃଖୀ ବୁଲି ବୁଲି ସାରା ଓଡ଼ିଶାରେ ଦୁଃଖୀ ରଙ୍କିଙ୍କର ସେବା କରୁଥିଲେ ଏବଂ ନିଜ ପୁତ୍ର ରୋଗମୁକ୍ତରେ ପଡ଼ିଥିଲେ ସୁଦ୍ଧା ସେ କାହାକୁ ଖାତିରି ନକରି ତାଙ୍କ ସ୍ତ୍ରୀ ଅଟକଉଥିବା ବେଳେ ବି ସେ କହିଲେ ମୋର ଶହେ ଶହ ପୁତ୍ର କୁ ମୁଁ ଦେଖିବି ନା ଗୋଟିଏ ପୁତ୍ରଙ୍କୁ ମୁଁ ରକ୍ଷା କରିବି ସେ ଆକୁ ଖାତିରେ ନକରି ଶହ ଶହ ପୁତ୍ରଙ୍କୁ ଦେଖିବାକୁ ଯାଉଥିଲେ ଏବଂ ବୁଲି ବୁଲି ସାରା ଓଡ଼ିଶା ବୁଲି ବୁଲି ସେ ଲୋକମାନଙ୍କ ସେବା କରୁଥିଲେ